ଏଇଟା ଓଲାରୁ କହୁଛ ତ ଆଉ ଆମେ ଚାରି ପାଞ୍ଚଜଣ ପରିବାରରୁ ଯାଇଥାନ୍ତୁ କପିଳାସ ବୁଲି ଆଉ ଗୋଟିଏ ବଡ଼ ଗାଡ଼ିର ବ୍ୟବସ୍ଥା ଟିକିଏ କର ନା ହେବନି ହେଉ ତାହେଲେ ଆମେ ମୁଁ ଯିବୁ ଏକାଥରେ ଚାରି ପାଞ୍ଚ ଜଣଯାକ ଯେମିତି ସୁବିଧାରେ ଯାଇପାରିବୁ ମୁଁ ଚିତ୍ତରଞ୍ଜନ କହୁଛି